ଜୀବିକା ପାଇଁ ମୁଁ ଦୈନନ୍ଦିନ କୃଷି କାର୍ଯ୍ୟ କରେ ଆମର ପରିବାରରେ ଜେଜେବାପା ବାପା ଦାଦା ସମସ୍ତେ କୃଷି କାର୍ଯ୍ୟ କରନ୍ତି ଆମର ନିଜର ଜମି ବାଡ଼ି ଅଛି ତେଣୁ ସେଥିରେ ଧାନ ଫସଲ ଆଦାୟ ହୁଏ ପନିପରିବା ହୁଏ ବଗାୟତରେ ଆମ୍ବ ଗଛ ଲଙ୍କା ଆମ୍ବ ଗଛ ପଣସ ଗଛ ଏସବୁ ଲାଗେ ସେଥିରୁ ମଧ୍ୟ କିଛି ଫଳ ସଂଗ୍ରହ କରାଯାଇ ସେଥିରୁ ମଧ୍ୟ ଆମେ ବିକ୍ରି କରି କିଛି ପଇସା ପାଉ ତେଣୁ ସେହିଭଳି ଭାବରେ କ୍ୟାରିଅର୍ ଗଢ଼ିବା ପାଇଁ ଆମେ ନିଷ୍ପତି ନେଲୁ ଯେହେତୁ ଆମେ କୃଷିଭିତ୍ତିକ ପରିବାର କୃଷି ପରିବାରରେ ଆମେ ଜନ୍ମ ନେଇଛୁ ଆମର ଜେଜ ଜେଜେଙ୍କ ବାପା ବହୁ ପୂର୍ବ ପୁରୁଷ କୃଷି କାର୍ଯ୍ୟରେ ଲିପ୍ତ ଅଛନ୍ତି ତେଣୁ ଆମର ପାରମ୍ପରିକ ରୀତି ଅନୁସାରେ ଆମେ ସେ କୃଷି କାର୍ଯ୍ୟ କରିଆସୁଛୁ ତେଣୁ ଯାହା ଫଳରେ ସେହିମାନଙ୍କଠାରୁ ଜେଜ ବାପା ଦାଦା ଏମାନଙ୍କଠାରୁ ଆମେ ଶିଖିକରି ସେହି କାର୍ଯ୍ୟ କରୁଛୁ ଏବଂ ସେଥିରୁ ଯାହା ଆମେ ଉତ୍ପାଦନ କରୁଛୁ ପରିବାର ଭରଣ ପୋଷଣ କରୁଛୁ ବଳକା ଶସ୍ୟ ବଳକା ଖାଦ୍ୟ ବଜାରରେ ବିକ୍ରି କରି ଦୁଇ ପଇସା ପାଇ ସେଥିରେ ମଧ୍ୟ ଘର ଖର୍ଚ୍ଚ କରୁଛୁ ଏବଂ କିଛି ପଇସା ପାଇ ଆମର ଆମେ ଉପକୃତ ହେଉଛୁ ତେଣୁ କୃଷି କାର୍ଯ୍ୟ କରିବାଟା ଆମର ଗୋଟେ ନିତିଦିନିଆ ଅଭ୍ୟାସ ହୋଇଯାଇଛି